ପୂର୍ବରୁ ଆମ ଅଞ୍ଚଳ ଏବଂ ଆମ ଆଖପାଖ ଅଞ୍ଚଳ ମଧ୍ୟରେ କୌଣସି ବିବାଦ ନାହିଁ କିନ୍ତୁ ଆମ ଅଞ୍ଚଳରେ ବହୁ ବର୍ଷ ପୂର୍ବେ ସ୍ଵାଧିନତା ସଂଗ୍ରାମୀ ମାନେ ଜନ୍ମଗ୍ରହଣ କରିଥିଲେ ଯେଉଁମାନେ ଆମ ଦେଶର ସ୍ଵାଧିନତା ପାଇଁ ଇଂରେଜ ମାନଙ୍କ ସହ ଲଢ଼େଇ କରି ଦେଶକୁ ସ୍ଵାଧିନ ମଧ୍ୟ କରିଥିଲେ